ସାଧାରଣତଃ ବା ଆଦିବାସୀମାନେ ମାଲକାନାଗିରି କୋରାପୁଟ ଅଞ୍ଚଳରେ ବସବାସ କରନ୍ତି ସେମାନେ ପାହାଡ଼ ଉପରେ ରହିଥାନ୍ତି ସେମାନଙ୍କର ରୋଜଗାରର ଉତ୍ସ ହେଉଛି ଜଙ୍ଗଲକୁ ଯାଇ ମହୁଲ ସଂଗ୍ରହ କରିବେ ଝୁଣା ସଂଗ୍ରହ କରିବେ ଝୋଟ ସଂଗ୍ରହ କରି ସେଗୁଡ଼ିକୁ ବଜାରରେ ବିକିଲେ ସେଗୁଡ଼ାକ ସେମାନଙ୍କର ଜୀବନଯାପନ ଚଳିଥାଏ ଏବଂ ଆଦିବାସୀ ମାନଙ୍କର ବିଭିନ୍ନ ପ୍ରକାର ନୃତ୍ୟ ରହିଛି ସେମାନେ ସେଗୁଡ଼ିକ ମଧ୍ୟରୁ କଥକ ଅନ୍ୟତମ ଏକ ନୃତ୍ୟ